ମୋତେ ଛୋଟବେଳୁ ଚିତ୍ର କରିବା ପାଇଁ ବହୁତ ଇଛା କାରଣ ଚିତ୍ର କରିବା ଦ୍ୱାରା ମୋତେ ବହୁତ ଖୁସି ଲାଗେ ଚିତ୍ର କରିବା ସମୟରେ ମୁଁ ନିଜର ଖାଇବା ପିଇବା ଖେଳିବା ବୁଲିବା ସବୁ କାର୍ଯ୍ୟ ଭୁଲି ଯାଇଥାଏ ଚିତ୍ର କରିବା ଦ୍ୱାରା ଲୋକମାନେ ତାହା ଦେଖି ବହୁତ ଖୁସି ହେଇଥାନ୍ତି ପାଠ ପଢିବା ସମୟରେ ମଧ୍ୟ ମୋ ଶିକ୍ଷକ ପାଠ ପଢ଼େଇବା ସମୟରେ ମୁଁ ଚିତ୍ର ଅଙ୍କନ କରିଥାଏ ଯାହା ଫଳରେ କି ଶିକ୍ଷଙ୍କଠାରୁ ଗାଳି ଶୁଣିଥାଏ ସେହି ଚିତ୍ର ଦେଖି ଶିକ୍ଷକ ମଧ୍ୟ ଖୁସି ହୋଇଯାଇଥାନ୍ତି ଚିତ୍ର ଅଙ୍କନ କୁ ମୁଁ ମୋର ପେସା ଭାବିଲି ଚିତ୍ର ଅଙ୍କନ ଦ୍ୱାରା ମୁଁ ଆଗକୁ ବଢ଼ିବି ବୋଲି ଶିକ୍ଷକଙ୍କୁ କହିଲି ଶିକ୍ଷକ ମଧ୍ୟ ଏଥିରେ ଖୁସି ହେଲେ ମାନେ ଯେତେସବୁ ଆମର କମ୍ପିଟିସନ ହେଲା କମ୍ପିଟିସନ ବା ପ୍ରତିଯୋଗିତା ହେଲା ସେଠାକୁ ମୋତେ ବିଦ୍ୟାଳୟରୁ ପଠାଗଲା ବିଦ୍ୟାଳୟ ପଠେଇବା ପରେ ମୁଁ ସେଠାରେ ଭାଗ ନେଲି ସେଥିରେ ମୁଁ ବହୁତ ସେଠାକୁ ବହୁତ ପିଲା ଆସିଥିଲେ ବହୁତ ପିଲାମାନେ ବିଭିନ୍ନ ପ୍ରକାରର ଚିତ୍ର ଅଙ୍କନ କଲେ ମୁଁ ମଧ୍ୟ ସେଥିରେ ଚିତ୍ର ଅଙ୍କନ କରିଥିଲି ମୁଁ ଗୋଟିଏ ପାହାଡ଼ର ଚିତ୍ର ଅଙ୍କନ କରିଥିଲି ସେ ପାହାଡ଼ ପାଖରେ ମାନେ ବିଭିନ୍ନ ପ୍ରକାରର ଗଛ ଥିଲା ସେଠି ସୂର୍ଯ୍ୟ ଉଦୟ ହେଉଥିଲା ପକ୍ଷୀ ଉଡ଼ୁଥିଲା ତାହା ଦେଖି ସେଠାରେ ବହୁତ ଖୁସି ହେଲେ ଲୋକମାନେ ଯେତେ ଯେତେସବୁ ଲୋକ ଆସିଥିଲେ ବିଭିନ୍ନ ପ୍ରକାର ଗାଁରୁ ଗାଁରୁ ଆସିଥିଲେ କାହାର ବାପା ମା ଆସିଥିଲେ ବିଭିନ୍ନ ପ୍ରକାର ଶିକ୍ଷକ ଶିକ୍ଷୟିତ୍ରୀ ଆସିଥିଲେ ତାହା ଦେଖି ମଧ୍ୟ ସେମାନେ ବହୁତ ଖୁସି ହୋଇଗଲେ ଚିତ୍ର ଦ୍ୱାରା ମୋତେ ବହୁତ ପୁରସ୍କାର ମିଳିଲା ଏହି ପୁରସ୍କାରକୁ ଧରିକି ମୁଁ ଘରକୁ ଯେତେବେଳେ ଆସିଲି ବାପା ମା ମଧ୍ୟ ବହୁତ ଖୁସି ହୋଇଗଲେ